ମୁଁ ଆମ ବିଦ୍ୟାଳୟର ଗଣେଶ ପୂଜା ଉପଲକ୍ଷେ ସାଙ୍ଗମାନଙ୍କ ସହ ମିଶି ଗଣେଶଙ୍କର ମୂର୍ତ୍ତି ତିଆରି କରିଥିଲୁ ମୋତେ ମୂର୍ତ୍ତି ତିଆରି କଲା ବେଳେ ବହୁତ ଭଲ ଲାଗିଲା ଏବଂ ମୋ ଉପରେ ଗଣେଶଙ୍କର ଆର୍ଶିବାଦ ଥିବା ଭଳି ମୋତେ ଅନୁଭବ ହେଲା ଆମେ ସମସ୍ତେ ମିଶି ମାଟି ଆଣି ତାକୁ ପାଣିରେ କାଦୁଅ କରି ଚକଟି ତାକୁ ଭଲ ଭାବରେ ରଖିଥିଲୁ ତାପରେ ଆମେ ସମସ୍ତେ ସାଙ୍ଗ ସାଥିମାନଙ୍କ ସହ ମିଶି ଆମେ ମୂର୍ତ୍ତି ତିଆରି କରିବାକୁ ଲାଗିଲୁ ଏବଂ ମୁଁ ଗୋଟିଏ ଗଣେଶଙ୍କ ମୂର୍ତ୍ତି ତିଆରି କରିଲି ଏବଂ ଗୋଟେ ଛୋଟ ମୂଷାର ଗୋଟେ ମୂର୍ତ୍ତି ତିଆରି କରିଥିଲି ମୋତେ ଗଣେଶଙ୍କର ସେ ଛୋଟ ଛୋଟ କାନ ଛୋଟ ଛୋଟ ଗୋଡ଼ ହାତ ତିଆରି କରିବାକୁ ବହୁତ ମଜା ଲାଗିଲା ଏବଂ ମୋତେ ଗଣେଶ ଠାକୁର ବହୁତ ଭଲ ଲାଗନ୍ତି ସେଥିପାଇଁ ମୁଁ ମୋ ଆଗ୍ରହର ସହିତ ଗଣେଶ ଠାକୁରଙ୍କର ମୂର୍ତ୍ତିଟାକୁ ନିର୍ମାଣ କଲି ଏବଂ ଗୋଟେ ଛୋଟ ଲଡ଼ୁ ଏବଂ ମୂଷାର ମୂର୍ତ୍ତି ମଧ୍ୟ ନିର୍ମାଣ କରିଥିଲି ମୋତେ ସାଙ୍ଗମାନଙ୍କ ସହ ମିଶି ଭଲ ଭାବରେ ମଜା ମସ୍ତି କରି ଆମେ ଗଣେଶଙ୍କ ମୂର୍ତ୍ତି ତିଆରି କରିଥିଲୁ ଏବଂ ସେହି ଗଣେଶଙ୍କ ମୂର୍ତ୍ତି ଆମ ବିଦ୍ୟାଳୟର ପୂଜା ପାଇଁ ସ୍ଥାପିତ ହୋଇଥିଲା ମୋତେ ବହୁତ ଭଲ ଲାଗିଥିଲା ଏବଂ ମୋ ଅନୁଭୂତି ବହୁତ ଭଲ ଥିଲା